ଆମେ ଯଦି ଗଛ୍ ଯଦି ଲଗାଇବୁଁ ବୋଇଲେ ସାର୍ ତ ବ୍ୟବହାର୍ ନାଇ କରୁ ଆର୍ ଯେନ ଆମର ମାଟି ବି ଚାଷ ଜମି ଅଛି ସେ ଜମିନୁ ଆମେ ଗଛ୍ ଲଗାଇ କରି ସେନ ଚାଷ୍ କରି ବ୍ୟବହାର କରୁଛୁଁ ଆର୍ ସେନୁ ସାର୍ ଆମେ ବ୍ୟବହାର ନାଇ କରୁ ଯେନ୍ ସାର୍ ବି ଇଏ କରୁଛୁ ସେ ସାର୍ କେ ଗଛ୍ ଠିକ୍ ନା ହେବାର୍ ବୋଲି କରି ଆମେ ସେ ଇଏ ସାର୍ ଆମେ ନାଇ ବ୍ୟବହାର କର୍ବାର ଆରେ ଆମେ ବେଶି କରି ଖଦ୍ ଦେଇ କରି ସେ ଗଛ୍ କେ ଆମେ ବଡ଼ଉଛୁ ଆର୍ ସେନ ଆମେ ଚାଷ କରୁଛୁ ଆର୍ ଗରିବ୍ ଲଗଉଛୁ ଆର୍ ସେନ ଆମକୁ ସୁବିଧା ହଉଛି ଆର୍ ସାର୍ ଊଷ ଆମେ କମ୍ ଦଉଛୁ ଆର୍ କମ୍ ବ୍ୟବହାର ଦ୍ୱାରା ଆମେ ଟିକେ ସୁବିଧା ହଉଛି ଲାଭ୍ ମିଳୁଛି ଆର୍ ସାର୍ ଘେନିବାର୍ କେ ନେଇ ପଡ଼ବାର୍ ଆର୍ ଆମେ ସାର୍ ବ୍ୟବହାର ନାଇ କର୍ବାର୍ ଆର୍ ଏତ୍କି ଆଇ ଯେ ଆମକୁ ଖତର୍ ସାର୍ ନେଇ ଦେବାର୍ ଦ୍ୱାରା ଖତ୍ ଦେଇ କରି ଆମେ ଯେ ଗଛ୍ ଜଗା ମୁଁ ସେ ଗଛର୍ ଫଲ୍ଟା ଆମକୁ ବହୁତ ଭଲ୍ ଲାଗୁଛି ଆର୍ ସାର୍ ଦେଲାଟି ସେଇଟା ସେ ତୁନ୍ ଶାଗ ଭଲ୍ ନାଇ ଲାଗ୍ବାର୍ କିଛି କିଛି ଭଲ୍ ନାଇ ଲାଗ୍ବୋ